ନୃତ୍ୟ ଆମ ସଂସ୍କୃତିର ପରିଚୟ ନୃତ୍ୟ ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କୁ ଏକତ୍ର କରାଇ ଏକ ମନୋରଞ୍ଜନର ବ୍ୟବସ୍ଥାର ଆୟୋଜନ କରିଥାଉ ଏବଂ ସାମୂହିକ ନୃତ୍ୟରେ ଏକାଧିକ ପିଲା ମିଶି ନୃତ୍ୟ ପ୍ରଦର୍ଶନ କରିଥାଉ ଯାହାଦ୍ୱାରା ଦର୍ଶକ ଏବଂ ନୃତ୍ୟକାରମାନେ ଗୋଟିଏ ଜାଗାରେ ଏକାଠି ହୋଇଥାନ୍ତି ଏବଂ ସେହି ସ୍ଥାନରେ ନୃତ୍ୟ କରୁଥିବା ଏବଂ ଦେଖୁଥିବା ବ୍ୟକ୍ତିମାନଙ୍କର ମନୋରଞ୍ଜନ ହୋଇଥାଏ ଏବଂ ସମସ୍ତଙ୍କର ମନ ପ୍ରୋତ୍ସାହିତ ହୋଇଥାଏ ନୃତ୍ୟ ଏକ ମନୋରଞ୍ଜନର ବିଷୟ ଯାହାଦ୍ୱାରା ସମସ୍ତଙ୍କର ମନ ରଞ୍ଜିତ ହୋଇଥାଏ